ଓଡ଼ିଆ ଭାଷାର ବ୍ୟବହାର ସମୟକୁ ସମୟ ପରିବର୍ତ୍ତନ ହେଇ ହେଇଯାଉଛି ଆଗ ଲୋକ ଶୁଦ୍ଧ ଓଡ଼ିଆ ଭାଷା ବ୍ୟବହାର କରୁଥିଲେ ଏବେ ଇଂରାଜୀ ହିନ୍ଦୀ ବ୍ୟବହାର କରୁଛନ୍ତି କ'ଣ ପାଇଁ ନା ଆଗ ଆମେ ପିଲାଙ୍କୁ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢ଼ାଇଦେଲେ ବି କିଛି ଅସୁବିଧା ହଉନଥିଲା ଏବେ ପିଲାମାନଙ୍କୁ ଇଂଲିଶ୍ ମିଡ଼ିୟମରେ ନ ପଢ଼େଇଲେ କିଛି କହୁଛନ୍ତି ସୁବିଧା ହଉନି ବୋଲି ସବୁବେଳେ ସମୟ ଗୋଟେ ପ୍ରକାରର ନଥାଉଛି ପିଲା ଏବେ ଆଗ ଓଡ଼ିଶାରେ ରହି ଓଡ଼ିଶାର ଖ୍ୟାତିକୁ ନେଇ କାମ କରିବାକୁ ପସନ୍ଦ କରୁଥିଲେ ଏବେ ବାହାର ଦେଶକୁ ଯାଇକିରି ବାହାରେ ରହିକି ବାହାରର ରୀତିନୀତି ଚଳଣି ଭିତରେ ସେମାନେ ପୁରା ଲିପ୍ତ ହେଇଗଲାଣି ସେଥିଲାଗି ବାହାରକୁ ଯଦି ପିଲାମାନେ ଗଲେ ସେମାନେ ହିନ୍ଦୀ ଇଂଲିଶ୍ ଏଗୁଡ଼ାକ ନେଇକିରି ପ୍ରାଧାନ୍ୟ ଦେଲେଣି ଆଉ ଗାଁରେ ଯେତେବେଳେ ରହୁଥିଲେ ଆମେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଉଥିଲେ କ'ଣ ପାଇଁ ନା ଓଡ଼ିଆ ଭାଷା ହେଉଛି ଆମର ଏକ ସାଂସ୍କୃତିକ ଭାଷା ଏକ ଜନ୍ମଭୂମିର ଭାଷା ଆସେ ଜନନୀ ଜନ୍ମଭୂମି ଆମର ଓଡ଼ିଆ ଭାଷାକୁ ନେଇକରି ଆମେ ଗର୍ବିତ ଗର୍ବିତ କିନ୍ତୁ ବାହାରେ ଏବେ ଆଜିକାଲି ପିଲାମାନଙ୍କୁ ଆଉ ପ୍ରାଥମିକ ବିଦ୍ୟାଳୟରେ କିଏ ବି ଭର୍ତ୍ତି କରୁନାହାନ୍ତି କ'ଣ ପାଇଁ ନା ପ୍ରାଥମିକ ଶିକ୍ଷକମାନେ ମାନେ ଆଉ ବ୍ୟବହାର ଠିକ୍ କରୁନାହାନ୍ତି ସେଥିଲାଗି ଇଏ ଆମର ପିଲାମାନଙ୍କୁ ଯେତିକି ଉଚ୍ଚରୁ ଉଚ୍ଚତର ପାଠପଢ଼ାରେ ଭିତ୍ତିଭୂମି ଦେବା ସେତିକି ଆମ ପାଇଁ ସେତିକି ଭଲ ହବା ଭାବୁଛନ୍ତି ପିଲାମାନେ ଆଜିକାଲି ତିନିବର୍ଷରୁ ସ୍କୁଲରେ ଭରି ହେଇଯାଉଛନ୍ତି ଯେଉଁଟାକି ଯେଉଁଟାକି ଆମେ କିଛି କରିପାରିବା ନା ଭରି କରାଯାଉଛି ତ ପିଲାମାନେ ଛୋଟବେଳୁ ହୁଏ ଇଂଲିଶ୍କୁ ପ୍ରାଧାନ୍ୟ ଦେଲେ ହିନ୍ଦୀକୁ ପ୍ରାଧାନ୍ୟ ଦେଲେ ଆଉ ଓଡ଼ିଆକୁ କିଏ ପ୍ରାଧାନ୍ୟ ଦେଲେନି ସେଥିଲାଗି ଆମର ଧୀରେ ଧୀରେ ଓଡ଼ିଆ ଭାଷାର ଓଡ଼ିଆ ଭାଷାର ପ୍ରଭାବ ବଦଳି ବଦଳି ଯାଉଛି ସିଏ ଆମର ସାଂସ୍କୃତିକ ଭାଷା ହେଲେ ବି ତାକୁ ପ୍ରାଧାନ୍ୟ ଦେବାକୁ ଆମେ ଓହରେଇ ଯାଉଛନ୍ତି ବାପା ମାଆ ବି ଆଗ ପିଲା ସହ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ ଏବେ ବାପା ମାଆ ବି କହୁଛନ୍ତି ଆମେ ପିଲାଙ୍କୁ ଯେମିତି ସ୍କୁଲରେ ପଢ଼ାଇବୁ ସେମିତି ସ୍କୁଲ୍ ହିସାବରେ ଆମେ ପ୍ରାଧାନ୍ୟ ଦେବୁ ବାପା ମାଆ ବି ଏବେ ଘରେ ହିନ୍ଦୀର ହିଁ କରୁଛନ୍ତି ଆଉ ଓଡ଼ିଆକୁ ଦେଖୁନାହାନ୍ତି ସେଥିଲାଗି ଧୀରେ ଧୀରେ ଆମର ଭାଷା ବଦଳିବାରେ ଲାଗିଛି ଇଂରେଜ ହିନ୍ଦୀକୁ ପ୍ରାଧାନ୍ୟ ଦେବାରେ ଅଧିକ